ମୁଁ ପଢ଼ିବା ସମୟରେ ଗୋଟେ ଗଦ୍ୟ ଲେଖିଥିଲି ଗଦ୍ୟ କବିତା ତ ସେଇଟା ମୁଁ ଗୋଟଏ ସାଙ୍ଗକୁ ଉପହାର ଦେଇଥିଲି ଜୀବନରେ ଗୋଟେ ଏମିତି ଦୁଃଖ ଆସିଥିଲା ଯାହାକୁ କେବେ ଭୁଲିପାରିବି ନାହିଁ ତ ତାକୁ ଆଧାର କରି ଗୋଟିଏ ଗଦୀୟ କବିତା ଲେଖିଥିଲି ଆର୍ ସେଟା ପଢ଼ିକି ମୋତେ ବହୁତ ପସନ୍ଦ କଲା ବହୁତ ଧନ୍ୟବାଦ ଦେଲା ତା' ଜୀବନ୍ତ କାହାଣୀ ଉପରେ ମୁଁ ଲେଖିଥିବାରୁ ସେ ବହୁତ ଖୁସି ହେଲା ଆଉ ମୋତେ ବି ଖୁସି ଲାଗିଲା